ବ୍ୟବସାୟ ଆରମ୍ଭ କରିବା ସମୟରେ ଗ୍ରାମୀଣ ଲୋକମାନେ ସାଧାରଣତଃ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି ସେମାନେ ବ୍ୟାଙ୍କରୁ ଲୋନ୍ ଆଣି ତାଙ୍କର ବ୍ୟବସାୟକୁ କିପରି ଭାବରେ ବୃଦ୍ଧି କରିବେ ସେଥିପ୍ରତି ସେମାନେ ଯତ୍ନବାନ ହଅନ୍ତି କିନ୍ତୁ ଆମ ଗ୍ରାମାଞ୍ଚଳରେ ଥିବା ଲୋକମାନେ ସାଧାରଣତଃ ବ୍ୟବସାୟୀଙ୍କଠାରୁ ଉଦ୍ଧାର ଧାର କରଜ କରି ଯେଉଁ ପରିମାଣର ସାମା ଜିନିଷ ନିଅନ୍ତି ସେମାନେ ପରିଶେଷରେ ପଇସା ନ ଦେଇ ଠକାମୀର ଶିକାର ହୁଅନ୍ତି ଏଣୁ ଆମର ଗ୍ରାମାଞ୍ଚଳରେ ଥିବା ବା ଗ୍ରାମୀଣ ଭାରତର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ସରକାରଙ୍କର କିଛି ସମର୍ଥନ ରହିବା ଦରକାର ସରକାରଙ୍କର ଦୃଷ୍ଟିଗୋଚର ଯଦି ବ୍ୟବସାୟ ପ୍ରତି ହୁଏ ତାହେଲେ ବ୍ୟବସାୟୀ ତାଙ୍କର ବ୍ୟବସାୟର ବୃଦ୍ଧି ଘଟାଇବା ପାଇଁ ପ୍ରସା ପ୍ରଚାର ପ୍ରୟାସ କରିବ